ମୁଇଁ ଗୁଟେ ଫଟୋ ଉଠେଇକରି ରଖିଚେଁ ମୋର୍ ଛୁଆର୍ ଜନ୍ମଦିନଟା ସେ ଫଟୋ ମତେ ଭଲ ଲାଗ୍ଲା ସେ ଫଟୋକେ ମୁଇଁ ବନ୍ଧେଇ କରି ସାଇତି କରି ରଖିଚେଁ କାହିଁଲାଗି ସେ ଫଟୋ ଗୁଟେ ବହୁତ୍ ଭଲ୍ ଦିଶୁଚେ ଆଉ ବହୁତ୍ ଭଲ୍ ଲାଗୁଛେ ମତେ ମୋର୍ ଛୁଆ ଫଟୋ ଏ ମୋର୍ ଛୁଆମନ୍କର୍ଟା ସେ ଫଟୋରେ ବହୁତ୍ ଭଲ୍ ଦିଶୁଚେ ସେ ଫଟୋ ମତେ ସାଇତି କରି ମୁଇଁ ରଖିଚେଁ